ହ୍ୟାଲୋ କୁହନ୍ ହଁ ମୋତେ ଗୋଟେ ଡ୍ରେସ୍ ଦରକାର ଥିଲା ବହୁତ ଜଣଙ୍କ ପାଇଁ ମୋ ଫ୍ୟାମିଲି ମେମ୍ବରସ୍ଙ୍କ ପାଇଁ ଆମର ଟିକେ ଏବେ ଗୋଟେ ଓକେଜନ୍ ଅଛି ତ ସେଥିପାଇଁ ଆମ ସମସ୍ତଙ୍କ ପାଇଁ ସମସ୍ତଙ୍କ ପାଇଁ ଏକାଥରେ ଡ୍ରେସ୍ କରିବାକୁ ଚାହୁଁଛୁ ମୁଁ ଶୁଣିଥିଲି ଆପଣଙ୍କ ଦୋକାନରେ ଭଲ ଡ୍ରେସ୍ ମିଳୁଛି ଆଉ ଭଲ ପ୍ରାଇଜ୍ରେ ମିଳୁଛି ଆପଣ ଟିକେ କହିବେ କେମିତି ପ୍ରକାର ଅଛି ମୁଁ ଶହେ ଜଣଙ୍କ ପାଇଁ ନେବି ପଚାଶ ଜଣଙ୍କ ପାଇଁ ଡ୍ରେସ୍ ନେବି ଆଉ ପଚାଶ ଜଣଙ୍କ ପାଇଁ ଶାଢ଼ୀ ନେବି ଆପଣଙ୍କ ପାଖରେ ଅଭେଲେବୁଲ୍ ହେବ ନା ହଁ ମୁଁ ଓଡ଼ିଶା କୋରାପୁଟରୁ କହୁଚି ମୋର ସେଭେନ୍ ଲାକ୍ଷସ୍ ଭିତରେ ମୋତେ ଭଲ ଜିନିଷ ଦରକାର ହୋଇଯିବ ନା ମୋତେ ଟେନ୍ ଡ଼େଜ୍ ଭିତରେ ଦରକାର ମୁଁ ଅନଲାଇନ୍ ବୁକିଙ୍ଗ୍ କରିବାକୁ ପ୍ରିଫର୍ କରିବି କାହିଁକି ନାଁ ମୁଁ ଟିକେ ବିଜି ରହୁଛି ତ ମୁଁ ଯାଇକି ଦେଖିକି ଆଣି ପାରିବି ନାହିଁ ପଚାଶ ଜଣଙ୍କ ପାଇଁ ଶାଢ଼ୀ ନେବି ପଚିଶି ଜଣ ବଏଜ୍ଙ୍କ ପାଇଁ ଡ୍ରେସ୍ ଆଉ ପଚିଶି ଜଣ ଗଲସ୍ଙ୍କ ପାଇଁ ଡ୍ରେସ୍ ତ ଡ୍ରେସ୍ ଟିକେ ମଡ଼ର୍ନ ହେବା ଦରକାର ଆଉ ଶାଢ଼ୀ ଟିକେ ଭଲ ହେବା ଦରକାର ଆପଣ ମୋତେ ଫାର୍ଷ୍ଟ୍ ଟିକେ ଡ୍ରେସ୍ର ସାମ୍ପଲ୍ର ଫଟୋଜ୍ ଟିକେ ପଠାନ୍ତୁ ମୁଁ ତ ଚୁଜ୍ କରେ ତାପରେ ଯାଇକି ମୁଁ ବୁକିଙ୍ଗ୍ କରିବି ଏମିତି ମନ ଇଚ୍ଛା ବୁକିଙ୍ଗ୍ କରିଦେଲେ ତ ହେବନି ନାଁ ମାଡ଼ାମ୍ ଆଚ୍ଛା ଠିକ୍ ଅଛି ଆପଣଙ୍କର ଲୋକେସନ୍ ପଠେଇବେ ମୋତେ ଯଦି ଟାଇମ୍ ହେବ ତାହେଲେ ମୁଁ ଆସିବି ନହେଲେ ଆପଣ ମୋତେ ସାମ୍ପଲ୍ ପଠେଇ ଦିଅନ୍ତୁ ଫଟୋ ହଁ ମ୍ୟାରେଜ୍ ଅଛି ତ ସେଥିପାଇଁ ମୋତେ ଡ୍ରେସ୍ ଦରକାର ସବୁ ବନ୍ଧୁବାନ୍ଧବଙ୍କ ପାଇଁ ସେଭେନ୍ ଲାକ୍ଷସ୍ ହଁ ଟିକେ ଭଲ କ୍ୱାଲିଟିର ଭଲ ସୁନ୍ଦର ସୁନ୍ଦର ଶାଢ଼ୀ ସୁନ୍ଦର ସୁନ୍ଦର ଡ୍ରେସ୍ ମଡ଼ର୍ନ ଡ୍ରେସ୍ ଟିକେ ଦେବେ ଠିକ୍ ଅଛି ଠିକ୍ ଅଛି ଠିକ୍